ଏକ ସାମ୍ପ୍ରତିକ ଘଟଣା ରକ୍ଷାବନ୍ଧନ ଉତ୍ସବ ଯାହାକୁ ମୋତେ ଖୁବ ଆକର୍ଷଣୀୟ ଲାଗେ ଯେ ଭଉଣୀ ଭାଇ ହାତରେ ରାକ୍ଷୀ ବା ବାନ୍ଧେ ଯାହାକି ଭାଇ ଭଉଣୀର ସୁରକ୍ଷା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଥାଏ ଘରେ ଘରେ ଗୋରୁମାନଙ୍କୁ ପୂଜା କରାଯାଏ ବଳଭଦ୍ରଙ୍କର ଜନ୍ମଦିନ ଭାବେ ସେହି ଦିନଟିକୁ ପାଳନ କରାଯାଏ ତେଣୁ ଗାଈଗୋରୁଙ୍କୁ ପୂଜା କରାଯାଏ ଏବଂ ପିଠାପଣା ତାଙ୍କୁ ଦିଆଯାଏ ତାଙ୍କ ଦେହରେ ରାକ୍ଷୀ ମଧ୍ୟ ବନ୍ଧା ବନ୍ଧନ କରାଯାଏ